ଖେଳର କୃତ୍ତ ବୃଦ୍ଧି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବିଷୟରେ ତ ପ୍ରଥମେ ଯେତେବେଳେ ଖେଳ ହଉଥିଲା ସପୋଜ ଧର କ୍ରିକେଟ୍ ଗେମ୍ ହଉ ଏଭ୍ରି ଗେମ୍ ହଉ ମାନେ ମଣିଷ ହଁ ମଣିଷ ଯେଉଁ ମାନେ ଅମ୍ପେୟାର ହଉଥିଲେ କି ଜଜ୍ମେଣ୍ଟ୍ ଦେଉଥିଲେ ଯାହା ବି ହଉ ତ ସେ ଜିନିଷ ବିଷୟରେ ମାନେ କ'ଣ ମାନେ ଆମେ ସଠିକ ଜାଣିପାରୁନଥିଲୁ ଲୋକ ଧର ଖେଳରେ ହଉ ଡି ଆର ସି ମେଥଡ଼ ଏବେ ବହାରିଲା ଯେଉଁ କେହି ମାନେ କମ୍ପ୍ୟୁଟର ହଉ କମ୍ପ୍ୟୁଟର ଦ୍ୱାରା ଟେକ୍ନୋଲୋଜି ବହୁତ ପ୍ରକାର ଆଡ଼ଭାନ୍ସ କରିସାରିଲାଣି ତ ସେ ଜିନିଷ ବିଷୟରେ ସେଜିଟା ଆସିଲା ପରେ ମାନେ ଗୋଟେ ଖେଳା ଗୋଟେ ବ୍ୟାଟ୍ସମ୍ୟାନ୍ ଆଉଟ୍ ହେଇଯାଉଥିବ ମାନେ ଏମିତି ବି ବହୁତ ପୂର୍ବରୁ ଖେଳ ହେଇଥିବ ଆମର ଏଲ ବି ଡବୁଲୁ ଏ ଏଲ ବି ଡବୁଲୁ ଏବେ ଡି ଆର ଏସ୍ ଦ୍ୱାରା ତାର ପ୍ରୋବ୍ଲେମ୍ ସଲ୍ଭ ହଉ ଆମେ ପର୍ଟିିକୁଲାର ଜାଣିପାରୁଛୁ ଯେ ଆକ୍ଚୁଆଲି ଏଲ ବି ଡବୁଲୁ ଆଉଟ୍ଟା କ'ଣ ତ ସେ ଜିନିଷଟା ଆମେ ଆଗରୁ ଜାଣିନଥିଲୁ ହଁ ପ୍ୟାଡ଼ରେ ବାହାରିଛି ଭଲ ସିଧା ଅଛି ଦେଖା ତ ଯାଉଛି ଏଲ ବି ଡବୁଲୁ ପିଚିଙ୍ଗ ଆଉଟ୍ ସାଇଡ଼୍ କ'ଣ ପିଚିଙ୍ଗ ଆଉଟ ସାଇଡ଼୍ ଲେ କ'ଣ ପିଚିଙ୍ଗ ଇନ୍ କ'ଣ ସେଗୁଡ଼ା ଆମେ କିଛି ଜାଣିପାରୁନଥିଲୁ ତ ସେଇ ଜିନିଷଟା ଟେକ୍ନୋଲୋଜି ବାହାରିଲା ପରେ ଆର୍ଟିଫିସିଆଲି ଇଣ୍ଟେଲିଜେନ୍ସ ଯେତେବେଳେ ଆସିଲା ପରେ ବହୁତ ଇମ୍ପୃଭମେଣ୍ଟ ହେଇଛି ଖେଳରେ କ୍ରିକେଟ୍ ଏବେ ଗୋଟେ ବ୍ୟାଟ୍ସମ୍ୟନ୍ ସେମିତି ହିଁ ଆଉଟ ହେଇପାରିବନି କମ୍ପ୍ୟୁଟର ଇଣ୍ଟେଲିଜେନ୍ସ ବାହାରିଲା ବଲ୍ କେଉଁଠି ଆସୁଛି କ'ଣ କେମିତି ଏବେ ବହୁତ ମାନେ ଆଡ଼ଭାନ୍ସ ହେଇଯାଇଛି ଖେଳ ଯାହାଦ୍ୱାରା ଯେଉଁକି ପୂର୍ବ ବ୍ୟାଟ୍ସମାନେ ମାନେ ଫଲସ୍ ଆଉଟ୍ ହେଇଯାଉଥିଲେ କି ଫଲସ୍ ଡିସିସନ୍ ଗୋଟେ ହଉଥିଲା କି ଜାଣି ହଉନଥିଲା ତ ଏବେ ସେ ଜିନିଷଟା ବହୁତ ଇମ୍ପୃଭମେଣ୍ଟ ହେଇଛି ଆଉ ଆର୍ଟିଫିସିଆଲ ଏ ହିଁ ସେ ଜିନଷ ହିଁ କମ୍ପ୍ୟୁଟର ଟେକ୍ନୋଲୋଜି ନିହାତି ଦରକାର ପ୍ରତିଟି ଜିନିଷରେ ମଣିଷ ଲାଇଫରେ କମ୍ପ୍ୟୁଟର ଇଣ୍ଟେଲିଜେନ୍ସ ନିହାତି ଆବଶ୍ୟକ ହେଲାଣି ଏଭ୍ରି ଗେମ୍ରେ ୟୁଜ୍ ହେଲାଣି ଫୁଟୁବଲ୍ ହଉ କ୍ରିକେଟ ଗେମ୍ ବେଶୀ ତ କ୍ରିକେଟ୍ ଗେମ୍ରେ ତ ଏବେ ଚାରିଆଡ଼େ ଟେକ୍ନୋଲୋଜି ସେଇ ଜିନିଷ ଦେଖିକି ନର୍ମାଲି ଯେଉଁଠିକି ବି କ୍ରିକେଟ୍ ଖେଳ ହେଉଛି କି ଫୁଟବଲ୍ ହେଉଛି ଇଏ ହେଉଛି ମାନେ କ୍ୟାମେରା ଲାଗିବ ସବୁ ଲାଗିବ ଥାର୍ଡ଼ ଅଂପେୟାର ହେଉଛି ସବୁ ଥାର୍ଡ଼ ଅଂପେୟାର ମାନ ହେଉଛି ଆମର ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ସେ ଜିନିଷର ବହୁତ ନେସେସରୀ ଆଉ ସେ ଜିନିଷଟା ବହୁତ ପ୍ରୁସ୍ଫୁଟିତ ହେଇକି ଚାଲିଛି ଆଉ ସେ ଜିନିଷର ଆଗକୁ ବି ବହୁତ ଆଡ଼ଭାନ୍ସ ଆଡ଼ଭନ୍ସ ଟେକ୍ନୋଲୋଜି ହବ